ପୁରୀ ଜିଲ୍ଲାର ସ୍ଥାନୀୟ ଶିଳ୍ପ ହିସାବରେ କାଠ ଏବଂ କାଠ ଏବଂ ବାଉଁଶରେ ତିଆରି ଜିନିଷ ଶିଳ୍ପରେ ପରିଗଣିତ ତେଣୁ ଗୋଟେ କଥା ଯେ ବାଉଁଶରେ ବିଭିନ୍ନ ପ୍ରକାର କାରୁକାର୍ଯ୍ୟ ଦେଖିବାକୁ ମିଳେ ଏବଂ କାଠରେ ଦେଖିବାକୁ ସେଇଭଳି ସୁନ୍ଦର ସୁନ୍ଦର ଜିନିଷ ବି ତିଆରି କରନ୍ତି ମହାରଣା ମାନେ ତେଣୁ ଆଇ ବ୍ୟବସାୟୀ ଏଇ ବ୍ୟବସାୟୀର ଉନ୍ନତି କରିବା ପାଇଁ ସରକାର ଯଦି ଚେଷ୍ଟା କରିବେ ତାହେଲେ ସେଠେଇ ସେ ଜାଗାକୁ ବିଭିନ୍ନ ରାସ୍ତା ସଂଯୋଗ କରାଯିବ ତାହେଲେ ସେ ଜାଗାର ଉନ୍ନତି ହେବ ଏବଂ ଶିଳ୍ପର ମଧ୍ୟ ବିକାଶ ହେବ